ହ୍ୟାଲୋ ମୁଁ ବିପିନ କହୁଛି ଭୁବନରୁ ଆପଣ ମା ତାରିଣୀ ଟ୍ରାଭେଲସ୍ରୁ କହୁଛନ୍ତି ତ ମୁଁ ମୋର ପରିବାର ସହ ପୁରୀ ଓ କୋଣାର୍କ ବୁଲିବାକୁ ଯିବି ମୋର ଏକ ଗାଡ଼ି ଆବଶ୍ୟକ ଯେଉଁଟାକି ମୁଁ ନିଜେ ଗାଡ଼ି ଚଲାଇବି ଆପଣ ଗାଡ଼ି ଭଡ଼ାରେ ଦେବେ ତ ଏବଂ ଆପଣ କିଲୋମିଟର ହିସାବରେ କେତେ ଟଙ୍କା ନେବେ ମୋତେ କୁହନ୍ତୁ ମୁଁ ଚାରିଦିନ ପରେ ଫେରିବି